ମୁଁ ମିସୋରୁ ଅନଲାଇନ୍ ଡ୍ରେସ୍ ଅର୍ଡ଼ର କରିଥିଲି ଅଫର୍ ଥିଲା ଯେ ହଜାର ଟଙ୍କାରୁ ତିନୋଟି ଡ୍ରେସ୍ ପିସ୍ ବହୁତ ସୁନ୍ଦର ଥିଲା ତ ମୁଁ ସେହିଟା ଦେଖି ଅର୍ଡ଼ର କରିଥିଲି ଯେତେବେଳେ ଆସିଲା ଘରକୁ ଯେତେବେଳେ ଖୋଲିଲି ଦେଖିଲା ଯେ ବହୁତ ଖରାପ ସାମାନ ଥିଲା ତାହା ଦେଖି ପସନ୍ଦ ଆସିଲାନି ତ ମୁଁ ଫେରସ୍ତ କରିବା ପାଇଁ ଇକମ୍ ଏକ୍ସପ୍ରେସ୍ କୁ ଯାଇଥିଲି ସେଠି କିନ୍ତୁ କହିଲେ ଏହା ଭୁଲ ରେ ଆସିଛି ତ ଏହା ଫେରସ୍ତ ହୋଇପାରିବ ନାହିଁ ତ ମୁଁ ମନ ଦୁଃଖରେ ଘରକୁ ଆସିଲି ଆମ ଘର ଲୋକେ ବହୁତ କିଛି ଗାଳି କଲେ ତ ସେ କପଡ଼ା ଗୁଡ଼ିକ ଗୋଟିଏ କପଡ଼ା ପୁଛା କନା କରାହେଲା ଆଉ ଗୋଟିଏ କପଡ଼ା ଗନ୍ଥାରେ ଦିଆ ହେଲା ଆଉ ଗୋଟିଏ କପଡ଼ା ଘରୋଇ ଉପକରଣରେ ଲାଗିଲା ତ ବହୁତ ଖରାପ ସାମାନ ଆସିଥିଲା ତେଣୁ ଆଉ କେବେ ମଧ୍ୟ ମିସୋରୁ କୌଣସି ଜିନିଷ ଅର୍ଡ଼ର କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି